ହ୍ୟାଲୋ ଏ ଦୁର୍ଗା ହୋଟେଲରୁ କହୁଥିଲେ ବେତନଟି ଦୁର୍ଗା ହୋଟେଲ ଆଜ୍ଞା ଆପଣଙ୍କୁ ଆମେ ଖାଦ୍ୟ ଅର୍ଡ଼ର୍ କରିଥିଲୁ ସାର୍ ସେ ଇଏ ଆମେ ଆମେ ଏମିତି ଗୋଟେ ଜାଗାରେ ଅଛୁ ଆମ ପାଖରେ ଟିକେ ସେ ଥାଳି ନାହିଁ ଆଉ ସେ ଚାମୁଚ ଟିକେ ନାହିଁ ଆପଣ ଟିକେ ଦୟାକରି ଆପଣ ଯେଉଁ ଡେଲିଭରି ବଏ ପଠାଇବେ ତାଙ୍କ ସହିତ ସେ ଟିକେ ଡିସପୋଜାଲ୍ ଥାଳି ଆଉ ଚାମୁ ଦୁଇଟା ଆଉ ପାଣି ବଟଲ୍ ଆଉ ଟିକେ ଦୟାକରି ପଠାଇବେ ଆମେ ଆଜ୍ଞା ଆଜ୍ଞା ଆଜ୍ଞା ହଁ ସେ ନିଶ୍ଚିତ ଭାବରେ ଆମକୁ ଥାଳିଟେ ଦରକାର ଚାମୁଚ ଆଉ ପାଣି ବଟଲ୍ ପାଣି ବଟଲ୍ ଦେଇ ପଠାଇବେ ଆପଣ ଯେଉଁ ଡେଲିଭରି ବଏ ଆସିବ ତାହାରି ହାତରେ ଦେଇ ପଠାଇବେ ଦେଇ ପଠାଇଲେ ଆମେ ଆପଣଙ୍କ ଠୁ ଉପକୃତ ରହିବୁ ଆଜ୍ଞା